ଜୀବିକା ପାଇଁ ମୁଁ ଗୋଟିଏ କମ୍ପାନୀରେ କାମ କରୁଛି ଆଉ ମୋର ପଦବୀ ହେଲା ଓଏବିଜି ଆସିଷ୍ଟାଣ୍ଟ ତ ଏଇଟା ମୁଁ ଏଇ ଯେଉଁ ଯେଉଁ କାମଟା କରୁଛି ଯେତେବେଳେ ମୋ ପଢ଼ା ସରିଲା ମୋ ସାଙ୍ଗ ଗୋଟିଏ ଫୋନ୍ କରିଥିଲା ତ କହିଲା ସାଙ୍ଗ ତୁ କାଇଁ ଘରେ ବସିଛୁ ପାଠପଢ଼ା ତ ସରିଲାଣି ତୁ ଆସେ ଏଇ ଯେଉଁ ଏଇଟା ଗୋଟିଏ ପାଠ ଅଛି ତୁ ପଢ଼ ଆଉ ଯଦି ଚାକିରି ଫାକିରି ମିଳିବ ଆଗେ ଚେଷ୍ଟା କର ଘରେ ବସିକି କଣ ମିଳିବ ମୁଁ ଯାଇକି ପଢ଼ିଲି ପଢ଼ିଲାପରେ ଚାକିରି ମିଳିଗଲା ଭଲ ଚାକିରି ଟିଏ ମିଳିଛି ସାଲାରି ବି ଭଲ ଆସୁଛି ତ ଯେ ମୁଁ ଭଲରେ ଅଛି ସେଇ ପଇସାରେ ମୁଁ ଭଲରେ ଅଛି ତ ମୋର ସେ ସାଙ୍ଗକୁ ଧନ୍ୟବାଦ ସିଏ ଜୀବିକା ବି ମୋତେ ବହୁତ ମାନେ ମାନେ ଶିଖେଇଛି ଆଉ କ୍ୟାରିଅର୍ ପଥରେ ବହୁତ ଉନ୍ନତି ମୁଁ କଲିଣି ମୋ କ୍ୟାରିଅରଟା ବି ବହୁତ ସୁଧାରି ଗଲାଣି କେବଳ ଏହି ଜୀବିକା ପାଇଁ